ଚାର୍ଜର୍ର ଯେଉଁ ସକରାତ୍ମକ ରହି ଥାଏ ଏଥିରେ ଠିକ୍ ହୋଇଥାଏ ଯେଉଁ ଆମ ମଣିଷମାନଙ୍କୁ ଯେପରି ଖାଦ୍ୟ ନ ହେଲେ ସେ ଦୁର୍ବଳ ହେଇ ଯାଏ ସେପରି କି ମେସିନାରୀ ସାମଗ୍ରୀ ଗୁଡ଼ାକ ୟାକୁ ତ ଇଲେଟ୍ରିକ୍ ଦରକାର ଇଲେଟ୍ରିକ୍ ଚାର୍ଜ ବିଭିନ୍ନ ପ୍ରକାର କିଛି ଗୋଟେ ଦରକାର ତାକୁ ରିଷ୍ଟାର୍ଟ କରିବା ପାଇଁ ଯେପରି ମୋବାଇଲ୍ ହେଲା ମୋବାଇଲ୍କୁ ଆମେ ଥରେ ଚାର୍ଜ କଲା ଖେଳିଲା ଖେଳିଲା ଖେଳିଲା ଖେଳିଲା ଏନ୍ତି ଭିନ୍ନ କା କାର୍ଯ୍ୟରେ ଲଗାଇ କି ସେ ଯେଉଁ ଚାର୍ଜର୍ ଚାର୍ଜ ଲଗାଇ ଥାଉ ସେଇଟା ସରି ଯାଇଥାଏ ମୋବାଇଲ୍ରେ ମୋବାଇଲ୍ ଫୋନ୍ରେ ସରି ଥାଏ ଏପରି ନାହିଁ କି ତ ଏଇଟା ଥରେ ଚାର୍ଜ ବସାଇଲେ ବର୍ଷ ସାରା ଖେଳି ପାରିବା ନାହିଁ ଚାର୍ଜର ର କାମ ହୋଇ ଥାଏ କି ଗୋଟେ ଜିନିଷ୍ କୁ ମୁଁ ଚାର୍ଜ ରିଷ୍ଟାର୍ଟ ଫିର୍ସେ ମୂଳ ଅବସ୍ଥାରେ କାମ କରିବା ପାଇଁ ତାହାକୁ ଚାର୍ଜ କରାଯାଏ ମୋବାଇଲ୍କୁ ଚାର୍ଜ ନ କଲେ ସେ ଆଉ ଚାଲି ପାରିବ ସେ ପାୱାର୍ଟା ଅଫ୍ ହେଇଯିବ ଯେପରି ମନୁଷ୍ୟ ନ ଖାଇଲେ ଚାଲି ବୁଲି ପାରେନି ଦୁର୍ବଳ ହେଇ ଯାଏ ସେଇଭଳି ମୋବାଇଲ୍ର ଲକ୍ ସେମିତି ହେଇଯିବ ଚାର୍ଜର୍ ଡିଫରେଣ୍ଟ୍ ଟାଇପ୍ ଅଫ୍ ଚାର୍ଜର୍ ଅଛି ଯେପରି ଟାଇପ୍ ସି ଟାଇପ୍ ବି ଆଉ ପଟ୍ ଏଁ ସେ ପଟ୍ ପଟ୍ଟା ପିସି ମାଧ୍ୟମରେ ଲାଗି ଥାଏ ଏ ମୋବାଇଲ୍ର ଚାର୍ଜର୍ ହଉଛି ଯେପରି ଟର୍ଚ୍ଚ ଚାର୍ଜର୍ ଡବଲ୍ ପିନ୍ ଟାଇପ୍ ସି ଟାଇପ୍ ବି ବହୁତ୍ ପ୍ରକାର ଚାର୍ଜର୍ ଅଛି ସେଇଟା କହିଲେ ସରିବନି ସେ ଚାର୍ଜର୍ଟା ଭଲ୍ ହୁଁ କିଛି ଖାଇବା ଖାଇବାକୁ ଦରକାର ନା ସେହିପରି ମୋବାଇଲ୍କୁ ଇଲେଟ୍ରିକ୍ ସାମାନ୍କୁ ଚାର୍ଜ ସେପରି ଦରକାର୍